କୋରାପୁଟ ଜିଲ୍ଲାରେ କୋରାପୁଟ ଜିଲ୍ଲାରେ ସାଂସ୍କୃତିକ ସାଂସ୍କୃତ ପ ପର୍ବ ଅନୁସାରେ ଚାଲୁଛି ଆମର ଏବଂ କାର୍ଯ୍ୟକ୍ରମ ସେ କାର୍ଯ୍ୟକ୍ରମ ଗୁଡ଼ିକରେ ପାଳନ କରାଯାଉଛି ସେଇ କାର୍ଯ୍ୟକ୍ରମ ହେଉଛି ଧର୍ମ ଆଞ୍ଚଳିକ ଜାତୀୟ ଅନ୍ତର୍ଜାତିକ ଓ ହିନ୍ଦୁ ଧର୍ମ ଦୋଳ ପୂର୍ଣ୍ଣିମା ନୃତ୍ୟଳୟ ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଏଇଗୁଡ଼ାକ ସବୁ ବେଶୀ ମାନନ୍ତି ଓ ସେଇ ଏଇଠି ଆମ୍ବ ପର୍ବ ବେଶୀ ମାନନ୍ତି ଆଉ ଇଏ ନୂଆଖିଆ ଏଠି ମାନନ୍ତି ଆମର ଏଇ ଜିନିଷ ଉପରେ ବେଶୀ ସମସ୍ତେ ମାନିବା ପାଇଁ କୋରାପୁଟ ଜିଲ୍ଲାର ସେତିକି ଲୋକମାନେ ମାନନ୍ତି କାରଣ ଏଇ ଦୋଳ ପୂର୍ଣ୍ଣିମାକୁ ବେଶୀ ଉପଭୋଗ କରନ୍ତି ହୋଲି ଖେଳ ହୁଏ ଆଉ ଶ ଜଣଙ୍କୁ ଗୋଟେ ପିଲାକୁ ଶ୍ରୀକୃଷ୍ଣ ବେଶରେ ଭେଷ ବନେଇକି ତାକୁ ମାନେ ଶ୍ରୀକୃଷ୍ଣଙ୍କ ଉପରେ ହାଣ୍ଡି ଭଙ୍ଗା ଯାଏ ଦହି ହାଣ୍ଡି ଭଙ୍ଗାଯାଏ ଦୋଳୀୟ ପୂର୍ଣ୍ଣିମା ମାନେ ହୋଲି ଖେଳିବାରେ ଉତ୍ସବକୁ ବହୁତ ଆନନ୍ଦରେ ସୁନ୍ଦର ଭାବରେ ପାଳନ କରନ୍ତି ପାଳନ କରନ୍ତି ଆଉ ଏ ଏଇଟା ପାଇଁ ଆଉ ତାଙ୍କର ଯେଉଁ ପରମ୍ପରା ଯେଉଁ ପର୍ବ ଅଛି ତାଙ୍କର ଯେଉଁ ପୂର୍ବପୁରୁଷର ଯେଉଁ ପର୍ବ ଲାଗିଛି ସେ ହଉଛି ଆମର ରହିଲା ଆମ୍ବ ପର୍ବ ଗୋଟେ ରହିଲା ନୂଆଖିଆ ରହିଲା ଗୋଟେ ଏଇଗୁଡ଼ା ଉପରେ ସେମାନେ ବେଶୀ ମାନେ ବେଶୀ ଆଗ୍ରହ ହୁଅନ୍ତି ଓ ପାଳନ କରିବାରେ ସମସ୍ତେ ଅନ୍ତର୍ଜାତିକ ସ୍ତର ବି ଇଏ ନାମ୍ କରିଛି କୋରାପୁଟ ଜିଲ୍ଲା ଓ ଅନ୍ତର୍ଜାତୀୟ ଗୁଡ଼ିକରେ ନାମ୍ କରିଛି ଧର୍ମ ଅଞ୍ଚଳିକ ଜାତୀୟ ଅନ୍ତର୍ଜାତିକ ସ୍ତରରେ ଆ ନାମ୍ କରିଛି